କୁଆଡ଼େ ହଁ ଭଲ ହୁଅନ୍ତା ବୁଲିବାକୁ ଗଲେ ଶନିବାର ଯିବା ଆଉ ସେଦିନ ତ ଆମର କିଛି କାମ ନାହିଁ ଆମେ ଯାଇକି ବୁଲିକି ଆସିବା ଆଉ ହେଲେ କେଉଁଥିରେ ଯିବା ମୁଁ ଭାବୁଛି ଟ୍ରେନରେ ଗଲେ ଭାରି ସୁବିଧା ହେବ ଟ୍ରେନରୁ ଓହ୍ଲେଇକି ଆମେ ଅଟୋରେ ହିଁ ଯିବା ହାରି ଆଉ ବସରେ ଗଲେ ବହୁତ ହଇରାଣ ମାନେ ନନ୍ଦନକାନନ ପର୍ଯ୍ୟନ୍ତ କେମିତି ଯିବା ବସରେ ଟ୍ରେନରେ ଗଲେ ସେ ପାଖରେ କିନା ଓହ୍ଲେଇବା ବାରଙ୍ଗରୁ ଓହ୍ଲେଇକି ଚାଲିକି ବି ଆମେ ଆରାମ ସେ ଯାଇପାରିବା ଟ୍ରେନରେ ଯିବା ଖରା ଏତେ ଜୋରେ ହେଉଛି ଜାଣିଛ ସ୍କୁଟିରେ ଗଲେ ମୁଣ୍ଡ କ'ଣ ହେଇଯିବ କି ନାହିଁ

ନାହିଁ ଦରମା ମୋର ଆସିନି ଆସିଯିବ ବୋଧେ ଏଇ ଶୁକ୍ରବାର ଶନିବାର ଆଡ଼ିକି ଆସିଲାଣି କି

ପଚାଶ ଟଙ୍କା ପଡ଼ୁଛି ବୋଧେ ବୁଲିକି ଆସିବା ପାଇଁ

ହଁ ବାଘ ତା'ପରେ ହରିଣ ତା'ପରେ କୁମ୍ଭୀର ଜଳହସ୍ତି ସାପ ରଙ୍ଗୀନ ମାଛ କଇଁଚ ଏମିତି ବହୁତ କିଛି ପଶୁ ପକ୍ଷୀ ଅଛନ୍ତି କୁମ୍ଭୀର ବି ଅଛନ୍ତି ହଁ ବହୁତ ଅଛନ୍ତି ଯାହାବି ହେଲେ ହଁ ହାତୀ ହଁ ଚିତାବାଘ ତା'ପରେ ଧଳା ବାଘ ବହୁତ ପ୍ରକାର ବାଘ ଅଛନ୍ତି ଅଛନ୍ତି ନା ଆମେ ଗଲେ ବୁଲିକି ଆସିବା ନି ହଁ ଅଜଗର ସାପ ଅଛି ନାଗ ସାପ ମଧ୍ୟ ଅଛି ହଁ ହଁ ଅଛି ଗୋଟେ କାଚ ଭିତରେ ତାକୁ ରଖାହେଇଛି ଆମେ ଗଲେ ଦେଖିବା ହଁ ହଁ ହଁ ମାଙ୍କଡ ବି ଅଛନ୍ତି ନା ମାଙ୍କଡ଼ ମାନେ ତଳେ ଚାଲୁଛନ୍ତି ହଁ ସେ ମାଙ୍କଡ଼ ଅଲଗା ମାଙ୍କଡ ଏଇ ଯେଉଁ ପାତି ମାଙ୍କଡ଼ ସେମାନେ ବି ଅଛନ୍ତି ବାହାରେ ବି ବୁଲୁଛନ୍ତି ସେମାନେ

ଯିବା ନା ବୁଲିକି ଆସିବା